ଆଜିର ଦୁନିଆଁରେ ଓଡ଼ିଆ ଭାଷାର ବକ୍ତାମାନେ ବହୁତ ଆହ୍ଵାନର ସମ୍ମୁଖୀନ ହେଉଛନ୍ତି ଯେପରିକି ପ୍ରଥମେ ପିଲାଟିଏ ଜନ୍ମ ହେଲା ମାତ୍ରେ ତାଙ୍କୁ ନେଇ ତାଙ୍କ ପିତାମାତା ଏକ ଇଂରାଜୀ ମାଧ୍ୟମିକ ସ୍କୁଲରେ ନାମ ଲେଖାଇ ଦେଉଛନ୍ତି ସେପରି ନ କରାଯାଇ ଓଡ଼ିଆ ମାଧ୍ୟମ ସ୍କୁଲରେ ନାମ ଲେଖାଇଲେ ଭଲ ହୁଅନ୍ତା କିମ୍ବା ସରକାରୀ କି ପ୍ରତ୍ୟେକ ସ୍କୁଲରେ ସରକାରୀ ହେଉ କିମ୍ବା ବେସରକାରୀ ସ୍କୁଲଟିଏ ହେଉ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ଭାଷାଟି ରହିଥିଲେ ବାଧ୍ୟତାମୂଳକ ହିସାବରେ ଭଲ ହୁଅନ୍ତା ଆମ ଓଡ଼ିଆ ଭାଷାର ଉନ୍ନତି ହୁଅନ୍ତା